ଆମର୍ ଗାଁମାନଙ୍କରେ ପୁରୋହିତମାନ୍ଙ୍କୁ ବହୁତ ସମ୍ମାନ ଦିଆ ଯାଏସି ସେମାନଙ୍କୁ ଯେନ୍ନେ ଦେଖିଲେ ଜୁହାର କରସନ୍ ପୁରୋହିତ୍ମାନେ ଆମର୍ ଘରର୍ ସବୁ ପୂଜା ଆସିକରି କରି ଦେସନ୍ ଆର୍ ଆମ୍କୁ ବହୁତ ଭଲ୍ ଭଲ୍ କଥା ବି ଶିଖାସନ୍ କେନ୍କି କରି ଜଣେ ଲୋକ ସବୁବେଲେ ଖୁସିରେ ରହିବା ସେ ବିଷୟରେ ବି ସେମାନେ ଆମକୁ ଶିଖାସନ୍ ଆମର୍ ଧର୍ମର୍ ଯେନ୍ ତତ୍ୟ କଥା ସବୁ ଆମ୍କୁ ବୁଝାଇ ଦେସନ୍ ସେଥିର୍ଲାଗି ପୁରୋହିତମାନ୍ଙ୍କୁ ଆମର୍ ଅଞ୍ଚଳରେ ବହୁତ ସମ୍ମାନ ଦିଆ ଯାଏସି